ଆମ ମାନଙ୍କ ମଧ୍ୟରେ ପାଖରେ ବିଜୁଳି ଚବିଶ ଘଣ୍ଟା ଭିତରୁ ପ୍ରାୟତଃ ସତର ଅଠର ଘଣ୍ଟା ବିଜୁଳି ରହୁଛି ଏବଂ ବହୁତ ସମୟରେ ବିଜୁଳି ମଧ୍ୟ କାଟା ହେଉଛି ତାହା ଅପେକ୍ଷା ଗ୍ରୀଷ୍ମ ଖରାଦିନେ ବହୁତ ପରିମାଣର ବିଜୁଳି କାଟ ହେଉଛି ଏବଂ ବର୍ଷା ଦିନେ ବିଜୁଳି ଘଡ଼ଘଡ଼ି ମାରିଲେ ମଧ୍ୟ ବିଜୁଳି କାଟ ହେଉଛି ଏବଂ ଶୀତଦିନେ ପ୍ରାୟତଃ ବିଜୁଳି କାଟ ଏତେ ପରିମାଣର ହୁଏ ନାହିଁ ଏବଂ ବିଜୁଳି କାଟ ହେବା ଦ୍ୱାରା ବହୁତ ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାସ୍ତାଘାଟ ଅନ୍ଧାର ରହୁଛି ଘର ଦ୍ୱାର ଅନ୍ଧାର ସେଥିପାଇଁ